ପରିଭ୍ରମଣ ଏନ୍ତା ଗୁଟେ ଜିନିଷ୍ ଯେନ୍ଟାକି ସମସ୍ତେ କର୍ବାର୍ କଥା କାରଣ ଇତାର୍ ଦ୍ୱାରା ଆମର୍ ଅଞ୍ଚଲ୍ରେ ଥିବା ଆମର୍ ଜାଗାରେ ଥିବା ନୂଆ ନୂଆ ଜିନିଷ୍ମାନ୍ଙ୍କୁ ଆମେ ଦେଖିପାର୍ମା ନୂଆ ନୂଆ ଜିନିଷ୍ମାନଙ୍କୁ ଆମେ ଶିଖିପାର୍ମା ଆଉ ନୂଆ ନୂଆ ଲୋକର୍ ସାଙ୍ଗେ ମିଶିକିନା ବି ତାଙ୍କର୍ ମେଣ୍ଟାଲିଟିକେ ଆମେ ଜାଣିପାର୍ମା ଆଉ ବହୁତ୍ କିଛି ଜିନିଷ୍ ତାଙ୍କର୍ନୁ ଶିଖିପାର୍ମା ଯେତେବେଲେ ଆମେ ଗୁଟେ ଜାଗାକେ ଯାଉଁଛୁ ତ କିଛିଟା ଜିନିଷ୍ର ଆମ୍କୁ ଧ୍ୟାନ୍ ରଖବାର୍ ଅଛେ ଯେନ୍ତାକି ନିଜର୍ ପାଖେ ସବୁବେଲେ ପାନି ବୁଟଲ୍ଟେ ରଖ୍ବାର୍ ଅଛେ କି କେନ୍ସି ଜିନିଷ୍ଟେ ରଖ୍ବାର୍ ଅଛେ ଫୋନ୍ ଧରିଛନ୍ ତ ଚାର୍ଜର୍ଟେ ରଖବାର୍ ଅଛେ କି କେନ୍ସି ପାୱାର୍ ବେଙ୍କ୍ ଟା ରଖ୍ବାର୍ ଅଛେ ଯେନ୍ଟାକି କେନ୍ସି ବି ସମସ୍ୟା ଆସ୍ଲା ତ ସମସ୍ତଙ୍କୁ କଣ୍ଟାକ୍ଟ୍ କରିହେବା କି ଯାହାକେ ଭି ମାନେ ପଚ୍ରେଇ ହେବା କେନ୍ସି ଅସୁବିଧା ହେଲେ ଆଉ ଯେତେବେଲେ ବି ଆମେ କେନ୍ସି ଜାଗାକେ ଯାଉଛୁଁ ତ ଗଲାବେଲେ ଯଦି ବାଇକ୍ରେ ଯାଉଛୁଁ ତ ଡ଼୍ରାଇଭିଙ୍ଗ୍ ଲାଇସେନ୍ସ୍ ହେଉ କି ନିଜର୍ ଯାହା ଭି ଡ଼ିଏଲ୍ଫିଏଲ୍ ଅଛେ ଯାହା ଭି ଆମ୍କୁ ଧର୍ବାକେ ପଡ଼୍ବା କାରଣ୍ ଆଉ ହେଲ୍ମେଟ୍ ଭି ପିନ୍ଧ୍ବାକେ ପଡ଼୍ବା କାରଣ୍ ଆମର୍ ଯେତେବେଲେ ସୁରକ୍ଷାରେ ଆମେ ଯିମା ସେତେବେଲେ ହିଁ କେନ୍ସି ଜିନିଷ୍ଟା ସଫଲ୍ ହେଇପାର୍ବା ଆଉ ନିଜ୍କେ ଭି ଖୁସି ଲାଗ୍ବା ଆଉ ଯଦି ସେ ଭିତ୍ରେ ଯଦି ଆମ ପରିଭ୍ରମଣ ବେଲେ କିଛି ଯଦି ଅସୁବିଧା ହେଉଛେ ତ ନିଜ୍କେ ବି ବହୁତ୍ ଖରାପ୍ ଲାଗ୍ବା ଆଉ ଯେନ୍ ଆମର୍ ଏକ୍ସପିରିଏନ୍ସ୍ ଥିବା ସେଟା ବି ବେକାର୍ ହେଇଯିବା ତ ସେଥିର୍ ଲାଗି ସବୁବେଲେ ଡ଼୍ରାଇଭିଙ୍ଗ୍ ଲାଇସେନ୍ସ୍ ହେଉ କି ହେଲମେଟ୍ ହେଉ ଆଉ ଯଦି ବି କେନ୍ସି ଅସୁବିଧା ହେଉଛେ ତ ମେଡ଼ିସିନ୍ ପତର୍ ବି ଧରିଥିବାର୍ ଅଛେ ଯେନ୍ତା କି ଏବେ ବାନ୍ତିଫାନ୍ତି ହେଇଗଲା ତ ବାନ୍ତି ଲାଗି ମେଡ଼ିସିନ୍ ଧର୍ବାର୍ ଅଛେ କି କେନ୍ସି ଅଲ୍ଗା କେନ୍ସି ଯାହାବି ନିଜର୍ ଜର୍ଫର୍ ହେଇଯାଉଛେ ତ ସେଥିର୍ଲାଗି ଭି ଧର୍ବାର୍ ଅଛେ ଆଉ ଖାଦ୍ୟଫାଦ୍ୟ ଭି କିଛି ଧର୍ବାର୍ ଅଛେ ଯାହାର୍ଦ୍ୱାରା କି କେନ୍ସି ଜାଗାରେ ଭୋକ୍ ଲାଗୁଛେ ତ ଆମେ ଖାଇପାର୍ମା ଆଉ ମେନ୍ ଜିନିଷ୍ଟା ହେଉଛେ ଆମର୍ ତ ଆଜିକାଲି ଫୋନ୍ରେ ମେପ୍ ଆସିଯାଉଛେ ତ ଆମେ କେନ୍ସି ଜାଗାକେ ଗଲାବେଲେ ବି ଅସୁବିଧା ନାଇଁ ହେବାର୍ନେ ତ ଆମେ ମେପ୍ ଦ୍ୱାରା ବି ଦେଖିପାର୍ମା ଆଉ ଆମର୍ ଯେନ୍ ଡ଼େଷ୍ଟିନେସନ୍ ଅଛେ ସେ ଜାଗାକେ ଆମେ ବହୁତ୍ ଜଲ୍ଦି ପହଁଞ୍ଚିପାର୍ମା